ହ୍ୟାଲୋ ଭାଇ ଭାଇନା ଆପଣଙ୍କର ଚାଷ କେମିତି କ'ଣ ସବୁ କରୁଛନ୍ତି କେଉଁ କେଉଁ ପରିବା ଆଚ୍ଛା ଆମକୁ କିଛି ସେ ମାନେ କିଣିବାର ଅଛି ତେଣୁ ଆପଣଙ୍କ ପାଖରୁ ବ୍ୟବସାୟ ପାଇଁ ତେଣୁ ଆପଣ କିଭଳିଆ ରେଟ୍ ଲଗଉଛନ୍ତି ସବୁ ନା ଆମର ଆମର ବି ସେଇ ବାହାଘର ପାଇଁ ଦରକାର ତେଣୁ ଆମକୁ ସବୁ ସବୁ ପନିପରିବାରୁ ପଚାଶ କୁଇଣ୍ଟାଲ ଲେଖା ଦରକାର କିଲୋ ଲେଖା ଦରକାର ଆମର ତଥାପି ୱାନ ମଂଥ ଗୋଟେ ମାସ ଭିତରେ ଦରକାର ଆପଣ ପନ୍ଦରଦିନ ପୂର୍ବରୁ ଆଣିକି କିମ୍ବା ଦଶଦିନ ପୂର୍ବରୁ ଆଣିକି ଦେଇଦେଲେ ଆମେ ସେୟାକୁ ରଖିକି ତାକୁ ଆମେ ଧୀରେ ଧୀରେ

ତଥାପି ସବୁ ପରିବାରର ରେଟ୍ କ'ଣ କ'ଣ ଅଛି ସବୁଥିରୁ ପଚାଶଟଙ୍କା ଲେଖେ ହେଲେ ଆମ ପାଇଁ କେତେ ରେଟ୍ ହେଇପାରିବ ମାର୍କେଟରେ ଏଇଟା ଅପେକ୍ଷା ଆପଣଙ୍କ ପାଖରୁ କମ୍ ମିଳିବ ବୋଲି ଆପଣଙ୍କୁ ଆମେ ଫୋନ କରିଛୁ ତଥାପି ଆମ ପାଇଁ ଆଉ କିଛି କମ୍ ହେଇପାରିବ ତଥାପି ଆପଣ ଆମେ ଗାଡ଼ି ନଦେଲେ ଆପଣ ଆଣିକି ପହଞ୍ଚାଇପାରୁଛନ୍ତି ଯେହେତୁ ଆମ ପାଖରେ ଗାଡ଼ିର ସୁବିଧା ନାହିଁ ସେଥିପାଇଁ ଆମେ ଆପଣଙ୍କୁ କହୁଛୁ କି ଆପଣ ଯଦି ଆଣି ପହଞ୍ଚାଇଦିଅନ୍ତେ ତେଣିକି ଗାଡ଼ିର ଭଡ଼ା ଯାହା ଆପଣ ନିଅନ୍ତେ ଆପଣ ଆଉ କେଉଁଠି ଚାଷ କରନ୍ତି ଧାନଗଦୀରେ ତାହେଲେ ଧାନଗଦୀରୁ ପାଣିକୋଇଲି ଆଣିକି ପହଞ୍ଚାଇପାରିବେ ଆଚ୍ଛା ତାହେଲେ ପାଣିକୋଇଲି ଲୋକ ଆପଣଙ୍କ ପାଖରୁ ଅର୍ଡ଼ର ନିଅନ୍ତି ମାନେ ପରିବା ନା ଠିକ୍ଅଛି ଆପଣ ଯେଉଁ ରେଟ୍ ସମସ୍ତିଙ୍କି ଲଗାନ୍ତି ତା ଅପେକ୍ଷା ଆମକୁ ଟିକିଏ ଯଦି କମ୍ କରିବେ ତାହେଲେ ଟିକିଏ ଭଲ ହୁଅନ୍ତା ଆଉ ଗାଡ଼ି ଆପଣ ଯାହା ଆଣିକି ପହଞ୍ଚାଇବେ ତାର ଭଡ଼ାଟା ଆମେ ଦେବାପାଇଁ ରାଜି ଅଛୁ ତେଣୁ ସେହିସାବରେ ଆପଣ ପରିବା ଟିକିଏ ଭଲ ଦେଖିକି ଟିକିଏ ରେଟ୍ କମ୍ କରିକି ଆମର ସବୁ ପଚାଶ କିଲୋ ହିସାବରେ ଟିକିଏ ଆଣିକି ପହଞ୍ଚାଇବେ ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ ଯେଉଁ ଠିକଣାଟା ୱାଟସଅପ କରିଦେବି ଆପଣ ସେଇ ଠିକଣାରେ ଆଣିକି ପହଞ୍ଚାଇବେ ଆଉ ଆପଣଙ୍କୁ ମୁଁ ଅନଲାଇନରେ ପେମେଣ୍ଟ୍ କରିଦେବି ଆଜ୍ଞା ମୁଁ ଆଗେ ପେମେଣ୍ଟ୍ କରିଦେବି ତାପରେ ଆପଣ ଆଣି ଜିନିଷ ପହଞ୍ଚାଇବେ ଠିକ୍ଅଛି